ନମସ୍କାର ବସନ୍ତୁ ଆଚ୍ଛା ଆପଣ ଗୁଡ଼ୁ ଚୌଦୁରୀର ମାଆ କହୁଛନ୍ତି ତ ହଁ ହଁ ବସନ୍ତୁ ମ୍ୟାଡ଼ାମ୍ ହଁ ଆପଣଙ୍କର ଏବେ ଯେଉଁ ଫାଷ୍ଟ୍ ୟୁନିଟ୍ ଟେଷ୍ଟ ହେଲା ଜାଣି ଥିବେ ତ ତା'ର ରେଜଜ୍ଟଟା ଆସି ଥିବ ଦେଖାଇଛନ୍ତି ଆପଣଙ୍କୁ ତ ଛୁଆ ଏ ଥର ତ ରେଜଜ୍ଟ କମି ଗଲା ଟିକେ ତାଙ୍କର ମୁଁ ବି ଦେଖୁଛି ବହୁତ ଦିନରୁ ହେଲାଣି ତାଙ୍କୁ କ୍ଲାସ୍ ହୋମ୍ୱାର୍କ ବି ଦଉଛି ମୁଁ ତାଙ୍କୁ ସବୁ ସଲ୍ଭ କରି ଆଣ ମାତ୍ର ସେ କେଉଁ ଦିନ ବି ମୁଁ ଦେଖିନି ତାଙ୍କର କରିଛନ୍ତି ସଲ୍ଭ କରିବାଟା ଫେର୍ ମୁଁ ନ କଲେ ବି ତାଙ୍କୁ କହେ କି ଏଇଠି ପ୍ୟାରେଣ୍ଟର ସିଗ୍ନେଚର୍ ଆଣ ମୁଁ ଦେଖିବି ସେ ନିଜେ ନିଜେ ହଁ ସେ ନିଜେ ହିଁ ସେ କପିରେ ସିଗ୍ନେଚର୍ କରି କି ଦେଇ ଦିଅନ୍ତି ମୋତେ ମୁଁ ପଚାରେ କ'ଣ ଆପଣ ନିଜେ ବାପାକୁ ଦେଇଛନ୍ତି କି ମାଆକୁ ଦେଇଛନ୍ତି ସିଗ୍ନେଚର୍ ତ ହଁ କହନ୍ତି ମୋତେ ଆପଣଙ୍କୁ ପଚାରିଲାରୁ କହୁଛନ୍ତି କି ସେ କହୁ ନାହାନ୍ତି ସେ ନିଜେ କରି କି ଦେଉଛନ୍ତି ସିଗ୍ନେଚର୍ ଆଉ ମଝିରେ ଏବେ ପ୍ରୋଜେକ୍ଟ ଗୋଟେ ହୋଇଥିଲା ଆମର ଯେଉଁଟାକି ଆମେ ସବୁ ଗ୍ରୁପ୍ ପ୍ରୋଜେକ୍ଟ କରିଥିଲୁ ତାଙ୍କୁ ଗୋଟେ ଟାକ୍ସ ଦିଆଯାଇ ଥିଲା ସେଇଟା କରି କି ଆଣିବାକୁ କୁହାଯାଇ ଥିଲା ସେଇଟା ବି ସେ କରି ନାହାନ୍ତି ମୁଁ ଧ୍ୟାନ ଟିକେ ଦଉ ନାହାନ୍ତି କି ପାଠ ପଢ଼ାରେ ଟିକେ ଦେଖୁ ନାହାନ୍ତି କି କେମିତି ପାଠ ପଢ଼ୁଛନ୍ତି କ'ଣ ହଁ ଛୁଆ କୁ ନ ଦେଖିଲେ କେମିତି ହବ ଛୁଆକୁ ଯଦି ଧ୍ୟାନ ଦେବେ ନି ସେ ପାଠ ପଢ଼ୁନି ଯଦି ତ ଟିକେ ଦେଖିବାକୁ ତ ପଡ଼ିବ ନା ଆସିବେ କେମିତି ଆପଣ କ'ଣ ହାଉସ୍ ୱାଇଫ୍ କି ଆପଣ ଜବ୍ କରନ୍ତି କେଉଁଠି ଜବ୍ କରନ୍ତି କେଉଁଠି ଅଫିସ୍ରେ ଆଚ୍ଛା ଆଉ ଆପଣଙ୍କର ହଜବେଣ୍ଡ ଆଚ୍ଛା ହଉ ହଉ ଆଉ କେତେ ବେଳେ ଆସନ୍ତି ଆପଣ ଘରକୁ ତ ଆସିଲା ପରେ ଦେଖନ୍ତି କି ଛୁଆକୁ କେବେ ବି ଏମିତି କଲେ ହବ କି ତାକୁ ତ ଆସି କି ଛୁଆକୁ ଦେଖିଲେ ସିନା ହେବ କ'ଣ କରୁଛି କ'ଣ ନାଇଁ ଇଏ ତ ତା ମନରେ ଯାହାବି କରିବ ଛୋଟ ଛୁଆ ସିଏ ଆପଣଙ୍କୁ ହିଁ ଦେଖିବାକୁ ପଡ଼ିବ ତାକୁ ଭଲ ସେ ପାଠ ପଢ଼ିବ ସେ କେମିତି କ'ଣ ଟ୍ୟୁସନ୍ ପଠାନ୍ତି କି ଆପଣ କେଉଁ ଟ୍ୟୁସନ୍ କେଉଁ କୋଚିଂଗ ପଠାନ୍ତି ହଁ ଏଥର ତ ତାଙ୍କ ୟୁନିଟ୍ ଟେଷ୍ଟରେ ମ୍ୟାଥ୍ରେ ପୁରା ତ କମ୍ ମାର୍କ ଆସିଛି ପୁରା ମ୍ୟାଥ୍ରେ ଟିକେ ବେଶୀ ଧ୍ୟାନ ଦେଦେ ତାଙ୍କୁ କହିବେ ମ୍ୟାଥ୍ ଟିକେ ଭଲ ସେ କରିବେ ଇଂଲିଶ୍ ବି ଟିକେ କମ୍ ହେଇ ଯାଇଛି ମାର୍କ ତ ଇଂଲିଶକୁ ବି ଟିକେ ଦେଖିବେ ମ୍ୟାଥ୍ ଆଉ ଇଂଲିଶ୍ ଏ ଦୁଇଟା ସବଜେକ୍ଟ ଟିକେ ଦେଖିବାକୁ କହିବେ ଭଲ ସେ ବାକି ସବୁ ଠିକ୍ ଅଛି ତ ଖାଲି ଏ ଦୁଇଟା ସବଜେକ୍ଟ ଟିକେ ବେଶୀ କମି ଗଲା ହଉ ମ୍ୟାଡ଼ାମ୍ ଠିକ୍ ଅଛି ବାକି ସବୁ ତ କିଛି ଆଉ କିଛି ଏମିତି ପ୍ରବ୍ଲେମ୍ ନାହିଁ ବାକି ତ କ୍ଲାସ୍ରେ ବି ଭଲ ସେ ଶୁଣନ୍ତି ଆଉ ଠିକ୍ ଅଛି ବାକି ସବୁ ଆଉ କିଛି ପ୍ରବ୍ଲେମ୍ ନାହିଁ ମ୍ୟାଡ଼ାମ୍ ନାଇ ଆଉ ଆଉ କିଛି ନାହିଁ ସେମିତି ନର୍ମାଲ୍ ତ ସେମିତି ସବୁ ଛୁଆ କରନ୍ତି ହଉ ହଉ ମ୍ୟାଡ଼ାମ୍ ନମସ୍କାର